ଆମ ଅଞ୍ଚଳରେ ସମସ୍ତ କ୍ଷେତ୍ରରେ ପରିବର୍ତ୍ତନ ଘଟିଛି କି ସେ ଗମନାଗମନ ହେଉ ଅର୍ଥନୈତିକ ହେଉ କିମ୍ବା ଶିକ୍ଷା ହେଉ କିମ୍ବା ଅନ୍ୟ କିଛି ବ୍ୟବସାୟୀ ହେଉ ସବୁଥିରେ ପରିବର୍ତ୍ତନ ଘଟିଛି ଯିଏ କି ଯେମିତି ଗମନାଗମନରେ ଆଗରୁ ପ୍ରଥମେ ଲୋକମାନେ ସାଇକଲରେ ବହୁତ ବାଟକୁ ଯିବାଆସିବା କରୁଥିଲେ ଏବେ ସେସବୁ ନାହିଁ ଗାଡ଼ି ଘୋଡ଼ାର ସୁବିଧା ହେଇଯାଇଛି ଟ୍ରେନ୍ର ସୁବିଧା ହେଇଯାଇଛି ଲୋକମାନେ ଯାଇପାରୁଛନ୍ତି ଅର୍ଥନୈତିକ କ୍ଷେତ୍ରରେ ଦେଖିଲେ କି ଲୋକମାନେ ଆଗରୁ ବିଲରେ ଚାଷ କରି ଖାଲି ମାନେ ପରିବାର ଭରଣପୋଷଣ ଯେମିତି ହେଉ ଚଳାଇ ଦେଉଥିଲେ କିନ୍ତୁ ଲୋକମାନେ ଆଜିକାଲି ଏତେ ମାନେ ଚାଲାକ୍ ହୋଇଗଲେଣି ସେମାନେ ମାନେ ବାହାରେ ଆସି କୋଉଟି ଦିପଇସା ରୋଜଗାର କରିପାରୁଛନ୍ତି କେଉଁଠି ପରିଶ୍ରମ କରିପାରୁଛନ୍ତି ଘରମାନଙ୍କରେ ବି ରହି ସେମାନେ ବାଡ଼ି ବଗିଚାରେ ଫସଲଟିଏ କରିପାରୁଛନ୍ତି ସେଥିରେ ଚଳାଇ ପାରୁଛନ୍ତି ବିଲବାଡ଼ିରେ ବି କିଛି ପଇସା ଇନକମ୍ କରିପାରୁଛନ୍ତି ସେ ଏମିତି ଅର୍ଥନୈତିକ କ୍ଷେତ୍ରରେ ଏମାନେ ସବୁ ଏସବୁ ଜିନିଷ କରିପାରୁଛନ୍ତି ପିଲାମାନେ ବି ଆଗରୁ ପାଠ ପଢ଼ୁନଥିଲେ ଏବେ ପିଲାମାନେ ଭଲ ରେ ଶିକ୍ଷାଲାଭ କରୁଛନ୍ତି କି ପ୍ରତ୍ୟେକ ପିଲା ସ୍କୁଲରେ ଯାଇକି ପାଠ ପଢ଼ୁଛନ୍ତି ପାଠର ମୂଲ୍ୟ ବୁଝିଲେ ମୁଁ ବାପା ମା' ପାଠର ମୂଲ୍ୟ ବୁଝିଲେ ପିଲାମାନେ ବୁଝିବେ ବାପା ମା' ମାନେ ବି ଏତେ ଚାଲାକ୍ ହୋଇ ଯାଇଛନ୍ତି ଆଉ ସବୁ ଜିନିଷ ବୁଝିପାରିଛନ୍ତି ଜାଣିପାରିଛନ୍ତି ନିଜ ପିଲାମାନଙ୍କୁ ହିଁ ସିଏ ଶିକ୍ଷା ଦେଉଛନ୍ତି ତେଣୁକରି ଗାଁରେ ସବୁ ସ୍ତ୍ରୀଲୋକମାନେ ବି ମାନେ ବହୁତ ସେମାନେ ଚାଲାକ୍ ସରକାରଙ୍କ ତରଫରୁ ଲୋନ୍ ମିଳୁଛି ସ୍ୱୟଂ ସହାୟତା ଗୋଷ୍ଠୀ ହେଇଛି ଯେଉଁ ଗାଁମାନଙ୍କରେ ସବୁ ଲେଡ଼ିଜ୍ ମାନେ ଯେଉଁମାନେ ରହୁଛନ୍ତି ସେମାନେ ତାଙ୍କର ଲୋନ୍ ନେଇ ସେମାନେ ବଡ଼ି ପାମ୍ପଡ଼ ସବୁ ତିଆରି କରୁଛନ୍ତି ତାକୁ ବିକ୍ରି କରୁଛନ୍ତି ସେମାନେ ବି ଇନକମ୍ କରୁଛନ୍ତି କାଗଜରେ ବି ସେମାନେ ଠୁଙ୍ଗା ତିଆରି କରିପାରୁଛନ୍ତି ଠୁଙ୍ଗା ତିଆରି କରି ତାକୁ ବଜାରରେ ବିକ୍ରି କରିପାରୁଛନ୍ତି ଆଚାର ବି ବନାଉଛନ୍ତି ସ୍ତ୍ରୀ ଲାେକମାନେ ଏମିତି ସବୁ କରି ଲୋକମାନେ ବି ଛେଳି କୁକୁଡ଼ା ଏଇସବୁ ରଖି ସେମାନେ ତାଙ୍କର ଅର୍ଥନୈତିକକୁ ବଢ଼ାଇ ପାରୁଛନ୍ତି ଏଇସବୁ ପ୍ରକାର ସେମାନେ କରୁଛନ୍ତି ଏଇସବୁ ସବୁ ଆଗ ମାନେ ଅପେକ୍ଷା ସବୁ ପରିବର୍ତ୍ତନ ସବୁ ପରିବର୍ତ୍ତନ ଘଟିଛି ଆଉ ମାନେ ସବୁ ଭଲ ହେଇଛି